ଯୋଉ ଆମର ଏଠି କେଉଁଟ ମାନେ ଆମର ଜାତିରେ କେଉଁଟ ଯୋଉମାନେ ନା ସେଇମାନେ ମାଛଫାଛ ଧରାଧରି କରନ୍ତି ଆଉ ଆମ ଗାଁ ପାଖରେ ଆମର ଗାଁ ରେ ଗାଁ ପାଖରେ ଆମର ଏଇଠି କେଉଁଟଫେଉଟ ଜାତି କେହି ନାହାନ୍ତି ଗୋଟିଏ ଘର ସମୁଦାୟ ଅଛନ୍ତି ଯଦି ଥିବାରୁ ତାଙ୍କ ସହିତ ଆମର ଭେଟଭାଟ ସେମିତି ହୁଏନି କେବେ ଦେଖାଦେଖି ହେଲେ ପଚାରି ଦିଏ ସେ ଧର ଭଲ ମନ୍ଦ କୁହନ୍ତି କହିନି ଆମେ ତାଙ୍କ ପର୍ବପର୍ବାଣୀ କି ଆମ ପର୍ବପର୍ବାଣୀ ହିସାବରେ ଆମେ ତାଙ୍କ ବିଷୟରେ କିଛି ଜାଣିନୁ ଆଉ ସେହି ଯାହା ତାଙ୍କର ପର୍ବପର୍ବାଣୀ ହୁଏ ତାଙ୍କ ଗାଁରେ ସିଏ ସେମିତି ତାଙ୍କ ବିଷୟରେ ଆମେ କିଛି ଜାଣିନୁ ଆଉ